ମୁଁ ସୀମା କହୁଥିଲି ପୁରୀରୁ

ଆପଣ ଜଗନ୍ନାଥ ଟ୍ରାଭେଲସ୍ କହୁଛନ୍ତିତ ହଁ ଆମେ ବୁଲାବୁଲି କରିବାକୁ ଯିବୁ କେତେ କଣ କହୁଛନ୍ତି ନାଇଁ ତିନି ହଜାର ଆମେ ତ ଡେଲି ଗ୍ରାହକ ଆପଣଙ୍କର ତିନି ହଜାର ନାଇଁ କମାନ୍ତୁ ଅଢ଼େଇ ହଜାର ନେବେ ଯଦି ଆମେ ଯିବୁ ହଁ ଆମେ ତ ଡେଲି ଗ୍ରାହକ ପୁରୀରୁ ଯିବୁ କଟକ ଦୁଇ ତିନି ଦିନ ଖଣ୍ଡେ ବୁଲାବୁଲି କରିକି ଆସିବୁ

ହଁ ଭଲସେ ଅଢ଼େଇ ହଜାର ଯଦି ନେବ ଆମେ ଯିବୁ ଆଉ ବୁଲାବୁଲି କରି ଦୁଇ ତିନି ଦିନ ଖଣ୍ଡେ ଆସିବୁ ଆଉ